ମୁଁ ଚିକେନ ରୋଷେଇ କରିବାକୁ ନୂତନ ଚେଷ୍ଟା କରିଛି କାହିଁକି ନା ମୋତେ ଚିକେନ ବହୁତ ଭଲ ଲାଗେ ହେଲେ ଚିକେନ ରୋଷେଇ ଜଣାନାହିଁ କିନ୍ତୁ ଖାଇବାକୁ ଭଲ ଲାଗେ ମୁଁ ବହୁତ ଚେଷ୍ଟା କରିଥିଲି ହେଲେ କରିପାରିଲି ନାହିଁ